ହଁ ଏବେ ଯେଉଁ ଛଅ ସାତ ଦିନ ହେଲା ମୁଁ ଯେଉଁ ପ୍ୟାଣ୍ଟ୍ଟା ଆଣିଥିଲି ବହୁତ ଭଲ ପିନ୍ଧିବା ପାଇଁ ଭଲ ଦେଖିବା ପାଇଁ ଭଲ କଲର ବି ଭଲ ହଁ ଏତେ ଶସ୍ତାରେ ମିଳିବ ବୋଲି ମୁଁ ତ ଆଶା କରିନଥିଲି କିନ୍ତୁ ବହୁତ ଶସ୍ତାରେ ମିଳିଗଲା ହଁ ହଁ ବହୁତ ଶସ୍ତା ହଁ ଯେତେବେଳେ ଦରକାର ପଡ଼େ ପୁଣି ଯାଇକି ଅଣା ଆଣିବା କରିବା ହଁ ସେ ମନମୁଣ୍ଡା ସେ ମୁଣ୍ଡେ ଯେଉଁ ଦୋକନଟା ହଁ ହଁ ହଁ ଆଉ କମ୍ପାନୀଟା ବି ବହୁତ୍ ଭଲ ସେ କମ୍ପାନୀ କପଡ଼ା ହଁ କମ୍ପାନୀଟା ତ ମନେପଡ଼ୁନାହିଁ କିନ୍ତୁ ସେ କମ୍ପାନୀ କପଡ଼ା ବହୁତ ଭଲ ଦେଖିଲେ ଜଣାପଡ଼ିଯିବ ହଁ ଭାଇ ହଁ ହଁ ହଁ ଠିକ୍ ଅଛି